ଆଜିକାଲି ବିଦ୍ୟାଲୟନେ ବହୁତ୍ ପ୍ରକାର୍ ସବଜେଟ୍ ପଢ଼ାହେସି ଯେନ୍ତା କି ଗଣିତ୍ ସାହିତ୍ୟ ବିଜ୍ଞାନ୍ ବିଜ୍ଞାନ୍ ହିନ୍ଦୀ ଇଂଲିଶ୍ ବହୁତ୍ ପ୍ରକାର୍ ସବଜେଟ୍ ଅଛେ ଆରୁ ସାର୍ ମାମ୍ ମାନେ ବହୁତ ଭଲ୍ ସେ ପଢ଼ାସନ୍ ବି ଆଉ ଆଜିକାଲି ସବୁ ସ୍କୁଲ୍ ନେଁ ଫାଇଭ୍ ଟି ହେଲାନେ ଯାଦ୍ୱାରା କି ପିଲାଛୁଆ ଭଲସେ ପଢ଼ିପାରବେ ସାର୍ ମ୍ୟାମ୍ ମାନେ ଆଘୁ ବ୍ଲାକ୍ବୋର୍ଡ଼ରେ ପଢ଼ାଉଥିଲେ ଫିର୍ ଭି ଭଲସେ ଏକା ପଢ଼ାଉଥିଲେ ଏବେ ସବୁ ସ୍କୁଲ୍ରେ ପ୍ରୋଜେକ୍ଟ୍ ହେଲାନେ ପ୍ରୋଜେକ୍ଟର୍ ଦ୍ୱାରା ସବୁ ପିଲାଛୁଆ ଭଲ୍ ସେ ପଢ଼ିପାରିବେ ବୁଝିପାରିବେ ଆଉ ଆମର୍ ସାର୍ ମ୍ୟାମ୍ ମାନେ ବହୁତ୍ ମେହନତ୍ କରସନ୍ ପିଲା ଛୁଆ ପିଲାଛୁଆକେ ପଢ଼ାବା କାଯେ କେନ୍ତା କରି ଭଲସେ ବୁଝବେ ଭଲସେ ଏକା ପଢ଼ାସନ୍ ଆମର୍ ସାର୍ ମାମ୍ ମାନେ ଯାଦ୍ୱାରା କି ଗୋଟେ ପିଲା ଭଲ୍ ମଣିଷଟେ ହେଇପାରବା ଆଉ ତାର୍ ଜୀବନରେ ଉନ୍ନତି କରିପାରବା ଆଉ ସେ ଜାଣା ସ୍ୱପ୍ନ ଦେଖିଛେ ସେଟାକେ ପୂରା କରିପାରବା ବହୁତ୍ ଭଲସେ ଆଗକେ ତାର୍ ଲାଇଫ୍ ଭଲସେ ପଡ଼ବା